ହଁ କେଉଁଠି ଅଛୁ ଖାଇସାରିଲୁଣି ଆଉ ଖାଲି କେତେବେଳେ କରିବୁ ରାତିକ ଖାଲି ସାରି ଘରକୁ ପଳେଇ ଆସିବୁ ନା ବାଟରେ କେଉଁଠି ଛିଡ଼ା ହେବୁ ସେ ଆମ ଘରକୁ ନ ହେଲେ ପଳାଇଆସୁନୁ ଆଉ ଘରକୁ ଆସ ଭାରି ଆମର ତ ଏଇ ଯେଉଁ ପଚିଶ ତାରିଖ ଦିନ ଆମର ଯୋରନ୍ଦା ମେଳା ଅଛି

ଯୋରନ୍ଦା ମେଳା ଏକାଥରେ ଫ୍ୟାମିଲିକୁ ନେଇକି ନ ହେଲେ ଆସିବୁ ଭାରି ଯୋରନ୍ଦା ମେଳା ଦେଖିବୁ ଆଉ ହଁ ସେଇଠି ବାବାମାନେ ସବୁ ଅଛନ୍ତି ଆଉ ତାଙ୍କ ସେଠିକି ଆସିଲେ ଯାହା ମନରେ ଆସିବ ମନସ୍କାମନା ସବୁ ପୂର୍ଣ୍ଣ ହେଉଛି ଆଉ ଭୋଜି ଭାତ ହଁ ଫ୍ୟାମିଲି ନେଇକି ଆସିବୁ ହଁ ଭୋଜି ହେଉଛି ମେଳା ବଡ ଧରଣର ମେଳା ହେଉଛି ଆଉ ବହୁତ ଦୋକାନ ବଜାର ବି ବହୁତ ବଢ଼ିଆ ପଡ଼ିଛି କ'ଣ କହିଲୁ ବହୁତ ବଢ଼ିଆ ଜିନିଷ ଅଛି ସବୁ ଶସ୍ତାରେ ମିଳୁଛି ମାନେ ଏଇ ଛୁଞ୍ଚି ସୂତାଠୁ ନେଇକି ପୁରା ଗାଡ଼ି ଘୋଡ଼ା ପର୍ଯ୍ୟନ୍ତ ସବୁ ମିଳୁଛି

ଆସିବୁ ରହିବୁ ପାଞ୍ଚ ସାତ ଦିନ ରହିବୁ ତା'ପରେ ଗଡ଼ିକୁ ଛିଡ଼ା କରିଦେବା ଆଉ ଛିଡ଼ା କରିଦେବା ଟିକିଏ ବୁଲି ଚାଲିକି ଟିକିଏ ଯିବୁ ଆଉ ଆଉ ଏଇ ଯେଉଁ ମୁଁ ତୋ ପାଖରେ କେତେଟା ଚାଲାଣ ଅଛି ହଉ ହଉ ସେଇ ଚାଲାଣଗୁଡ଼ା ରଖିଥା ଆମର ସେ ମେଳା ସରୁ ଜାଣିଲୁ କି ସେଇଟାକୁ ଡିସ୍କାଉଣ୍ଟ୍ କରି ଦେବା ଆଉ ହଁ ହଁ ଆଉ ହଁ ସେ ମେଳା ସରୁ ମେଳା ସରୁ ତା'ପରେ ଗାଡ଼ିଟାକୁ ଗ୍ୟରେଜ୍ରେ ଟିକିଏ ନେଇକି ପୁରା ବାଗେଇବା ହଁ ହଉ ହଉ ଆଉ ମୁଁ ସେ ଏ ପାଳି ବି ବଡ ବଡ ମାନେ ଅପେରା ସବୁ ପଡ଼ୁଛି ଜାଣିଲୁ କି ଆଉ ବଡ଼ ଧରଣର ପୁରା ମେଳା ହେଉଛି ଆଗେ ବୁଲିକି ଟିକିଏ ଫ୍ୟାମିଲି ନେଇକି ଆସିଲେ ମଜା ମଜଲିସ୍ କର ତା'ପରେ ଗାଡ଼ି ନେଇକି ଗ୍ୟାରେଜ୍ରେ ପୁରେଇକି କାମ କରିବା ଆଉ

ହଁ

ହଁ ଆମର ତ ସେ ପାଳି ମେଳାରେ ବି ଆସୁଛି ଅନୁଭବ ମହାନ୍ତି ଆସୁଛି

ଆଉ କିଏ ଆସୁଛନ୍ତି ଏମିତି କିଏ ଦୁଇ ତିନି ଜଣ ଆସୁଛନ୍ତି ଆଉ କିଆଣି ଆସୁଥିବ ମୁଁ ଏବେ ତ ପେପର୍ରେ ବାହାର କରିଥିଲେ ମୁଁ ତ ଟିକିଏ ଭୁବନେଶ୍ୱର ପଳାଇଥିଲି ମୁଁ ଜାଣିପାରିନଥିଲି ସେ ଆସୁଛନ୍ତି ଦୁଇ ତିନି ଜଣ କିଏ କିଏ ଆସୁଛନ୍ତି ଆଉ କେଉଁଠୁ ହଉ ହଉ ସେମାନେ ସବୁ ଆସନ୍ତୁ ସେ ଆସିଲେ ସବୁ ମାନେ ସେଇଠି ୟେ କରିକି ଭୋଗ ଖାଇ ଖୁଆକି ଚାରି ପାଞ୍ଚ ଦିନ ରହିକି ଟିକିଏ ବୁଲି ବୁଲାକି ଯିବ ଆଉ ହଉ ହଉ ଠିକ୍ ଅଛି ତା'ହେଲେ ରହିଲି ଆ